ଓଡ଼ିଆ ଭାଷା ହେଉଛି ଏକ ମିଠା ଜାତୀୟ ଭାଷା ଏହା ଶୁଣିବା ପାଇଁ ବହୁତ ଭଲଲାଗେ ଯାହାକି ପୁରା ଭାରତରେ କେବଳ ଓଡ଼ିଶାରେ ହିଁ ଓଡ଼ିଆ ଭାଷାର ଅତ୍ୟାଧିକ ଚାଲିଚଳନ ରହିଛି ସାରା ଭାରତ ସାରା ରେ କେଉଁଠି ମାନେ ଯେତେ ଜାଗାରେ ବୁଲିଲେ ମିଶା ଭାରତ ପରା ଓଡ଼ିଆ ଭାଷା କେଉଁଠି ପାଇପାରିବେ ନାହିଁ ଭାରତରେ ଓଡ଼ିଶାର ଏକ ସଂସ୍କୃତି ପ୍ରଭାବିତ ହେଇଛି ଯାହାଦ୍ୱାରା ସବୁ ପିଲାମାନଙ୍କ ଶିକ୍ଷାଗତ ଅନୁଷ୍ଠାନ ପାଇଁ ଓଡ଼ିଆ ମିଡ଼ିୟମ୍ ସ୍କୁଲ୍ ମଧ୍ୟ ପୁରା ଓଡ଼ିଶା ସାରା ସବୁ ସ୍ଥାନରେ ସବୁ ଜିଲ୍ଲାରେ ନିୟନ୍ତ୍ରିତ କରାଯାଇଛି ଯାହାଦ୍ୱାରା ଆମ ଓଡ଼ିଶାର ଅନେକ ପିଲାମାନେ ଶିକ୍ଷିତ ହେଇପାରିଛନ୍ତି ହେଉଛନ୍ତି ଓଡ଼ିଆ ଭାଷା ଏକ ଆନ୍ତର୍ଜାତୀୟ ଭାଷାରେ ନାମିତ ହେଇଛି